ଆଜି କାଲି ସରକାର କୃଷକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ କଲେଣି ଯେଉଁଥି ପାଇଁ କୃଷକମାନେ ଅସୁବିଧାର ସମ୍ମୁଖୀନ ନ ହେବେ ସେମାନଙ୍କ ପାଇଁ ଋଣର ମଧ୍ୟ ସୁବିଧା ରହିଛି କୃଷି କାର୍ଯ୍ୟ ପାଇଁ ସେମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ତେଣୁ କରି ସରକାର ସେମାନଙ୍କୁ ଟଙ୍କାର ସୁବିଧା ଆଉ ଚାଷ ବିଷୟରେ ସେମାନଙ୍କୁ ସବୁ ଭଲ ଭଲ ଧାରଣା ଦେବା ପାଇଁ ଲୋକ ଅଛନ୍ତି ସେଥିପାଇଁ ଗୋଟିଏ ଘର ବି ଅଛି ଯେଉଁଠି ସେମାନଙ୍କୁ ଚାଷ ବିଷୟରେ ତାଙ୍କୁ କିଛି ଶିକ୍ଷା ଦିଆଯିବ ମୋ ମତରେ ସରକାର ବି କୃଷିମାନଙ୍କ ପାଇଁ ବହୁତ ଉନ୍ନତ ଧରଣର ସବୁ ଅନୁଷ୍ଠାନ ନିର୍ମାଣ କରୁଛନ୍ତି ଆଉ ଯେଉଁଥିରେ କି କୃଷକମାନେ ବହୁତ ଭଲ ଭାବେ ଲାଭଦାୟକ ଭାବେ ସେମାନଙ୍କର ଚାଷ କରୁଛନ୍ତି ଖୁସିରେ